ବଗିଚାରେ ଗଛ ଲଗେଇବା ପାଇଁ ହିଁ ଆମେମାନେ ହାଟ ବଜାର ଏବଂ ଚାରା ବ୍ୟବସାୟୀଙ୍କଠାରୁ ଆଣିଥାଉ ଏବଂ ଚାରା ବ୍ୟବସାୟୀମାନେ ସେମାନେ ହର୍ଟିକଲଚର ଏବଂ ନର୍ସରୀ କରି ଫୁଲରୁ ଚାରା ବ୍ୟବହାର କରନ୍ତି ଚାରା ଉତ୍ପାଦନ କରନ୍ତି ଏବଂ ଚାରା କୁ ଲୋକମାନେ ଆଣନ୍ତି ବଗିଚାରେ ଲଗେଇଥାନ୍ତି ଲଗେଇବା ପାଇଁ ଲୋକମାନେ ଉତ୍ସ ହେଉଛି ଗଛ ଲଗେଇବ ଠିକ୍ ସମୟରେ ଗଛରେ ପାଣି ଦବ ଗଛରେ ସାର ଦବ ଏବଂ ପୋକ ଲାଗିଲେ ଗଛରେ ଓଷଦ ଦବ ପକେଇବ ଏବଂ ଔଷଧ ପକେଇବା ଦ୍ୱାରା ଗଛ ସତେଜ ହବ ଏବଂ ଫୁଲ ଫଳରେ ବହୁତ ଭରପୁର ହେବ ଏବଂ ଫୁଲ ଫଳ ପାଇଁ ଗଛ ବହୁତ ସୁନ୍ଦର ହୋଇଥାଏ ଏବଂ ଫଳ ଫୁଲ ନଥିଲେ ଗଛଟା ସୁନ୍ଦର ଲାଗେ ନାହିଁ ସୁନ୍ଦର ଲାଗିବା ଦ୍ୱାରା ଗଛକୁ ଖରାଦେୟରୁ ରକ୍ଷା କରନ୍ତି ଏବଂ ତାପରେ କଣ ଘୋଡ଼ାଇ ଦେଇ ତାକୁ ରକ୍ଷା କରନ୍ତି ଏବଂ ଖରାଦାଉରୁ ରକ୍ଷା କରିବାକୁ ତାକୁ ଘୋଡ଼େଇ ଦିଅନ୍ତି ଏବଂ ତାଦିହରେ ଠିକ୍ ସମୟରେ ପାଣି ଦେବା ପୋକ ଲାଗିଲେ ସେଥିରେ ଔଷଧ ସ୍ପ୍ରେ କରିବା ଓ ସ୍ପ୍ରେ କରିବା ଦ୍ୱାରା ଗଛ ଗୁଡ଼ିକରେ ସତେଜ ହୋଇଥାଏ ଚ ଚାରା ଗୁଡ଼ିକ ଆମେ ଫୁଲ ଫଳ ପାଇ ଇତ୍ୟାଦି ପାଇଥାଉ ଏବଂ ସେଗୁଡ଼ିକ ଆମର ଗଛର ଫଲ ଫୁଲ ଇତ୍ୟାଦି ଗୁଡ଼ିକ ହୋଇଥାଏ ଇତ୍ୟାଦି ଗୁଡ଼ିକକୁ ଗଛର ଫୁଲ ଫଲ ବ୍ୟବହାର ଏହା ହେଉଛି ଗଛର ଫୁଲ ଫଳ ଇତ୍ୟାଦି ଗଛରେ ଚାରା ଆମେ ଚାରା ବ୍ୟବସାୟୀ ଠାରୁ ଆଣିଥାଉ ଚାରା ବ୍ୟବସାୟୀ ଚାରା ବ୍ୟବସାୟୀମାନେ ସେମାନେ ବାରି ଆଡ଼େ ନର୍ସରୀ କରି ଚାରା ପଡ଼ ଫୁଲରୁ ଚାରା ସଂଗ୍ରହ କରନ୍ତି ଓ ସଂଗ୍ରହ କରିବା ଦ୍ୱାରା ଆମ ବଜାରରେ ଆଣି ବିକ୍ରି କରନ୍ତି ଓ ଲୋକମାନେ ଏହାକୁ ନେଇ ଲଗାନ୍ତି ଲଗାଇବା ଦ୍ୱାରା ବହୁତ ଫୁଲ ଫଳ ଇତ୍ୟାଦି ହୋଇଥାଏ ଇତ୍ୟାଦି ହେବା ଦ୍ୱାରା ଆମେ ବହୁତ ଉପକୃତ ହେଉ